ଆମ ଗାଁରେ ଆମର ଏଇ ଯେଉଁ ଆମ ଗାଁର କ'ଣ ଓଡ଼ିଶାର ଏଇ ଯେଉଁ ଆମ ରାଜନୀତି ଉପରେ କଂଗ୍ରେସ ବିଜେପି ବିଜେଡ଼ି କି କନିଷ୍ଠଦଳ ଏମିତି ରହିଛି ହେଲେ ଆମର ପ୍ରିୟନେତା ବାମନ ସାହୁ କିନ୍ତୁ ଆପଣ ଏଇ ଯେଉଁ ରାଜନୀତିରେ ଯେଉଁ ପଇସାପତ୍ର ଦେଣ ନେଣ କରୁଛନ୍ତି ଭଲମନ୍ଦ କରୁଛନ୍ତି ସେଇଟା ଦେଲେ ଭଲ ନୁହେଁ ସେଇଟା ଲାଞ୍ଚ ଆକାରରେ କିନ୍ତୁ କିଛିଟା ସୁବିଧା ହେନେ ଭଲ ହୁଅନ୍ତା ଧର ଆମର ପାଣିର ସୁବିଧା କି ଭଲ ମନ୍ଦ କିମ୍ବା ଇଲେକ୍ଟ୍ରି ବିଲ୍ ଛାଡ଼ ହୁଅନ୍ତା କି ଏଇ ଟାଇପ୍ର ହେଲେ ଲୋକମାନଙ୍କ ମନଟା ଖୁସି ରୁହନ୍ତା ଆଉ ଏଇଥି ପାଇଁ ଆମେ ଦେଖିଲେ ଆମେ ନାଗରିକମାନେ ଏଇ ଯେଉଁ ସଂସ୍ଥାଟି ଆମେ ଯାଇକି ରାଜନେତା ନେତାଙ୍କ ସାଙ୍ଗରେ ଯାଇକି ବଦ୍ରିବାବୁଙ୍କ ସାଙ୍ଗରେ ଆମେ ଏଇଭଳିଆରେ କଥାବାର୍ତ୍ତା କରିକି ଆମେ ସୁବିଧାଟା ପାଆନ୍ତୁ ଆମ ପାଇଁ ସେଇଟା ହୁଅନ୍ତା ସବୁଠୁ ସୁବିଧା